ହେଲୋ ହଁ ଆଜ୍ଞା ଆମର ତ ୱାୟାରିଂ କରିବାକୁ ଆସିଥିଲେ ଆମର ଏତେ ଆମର ତ ଏତେ ଘର ସବୁ ୱାୟାରିିଂ କଲେ ଆଉ ବି କିଛି ଘର ଅଛି ଦୁଇ ଚାରି ବଖରା ଘର ଅଛି ୱାୟାରିିଂ କରିବା ପାଇଁକି ହେଲେ ଟିକେ ଡିସକାଉଣ୍ଟ କିଛି କରିଲେ ତ ଭଲ ହୁଅନ୍ତା ନା କ'ଣ କରିବା ଟିକେ ଡିସକାଉଣ୍ଟ କିଛି କରିବାକୁ ବ୍ୟବସ୍ଥା କର ହଁ ଠିକ୍ ଅଛି ସବୁ ହଁ ସବୁ ଘର ୱାୟାରିିଂ କରିସାରନ୍ତୁ ତାପରେ ଡିସକାଉଣ୍ଟ କିଛି କରିବେ ଆଉ ସେମିତି ନକଲେ ହେବ ହଉ ଠିକ୍ ଅଛି ଆମର ଟିକେ ଦେଖିକି ଡିସ୍କାଉଣ୍ଟ୍ ଟିକେ କଲେ ଆମକୁ ବି ଟିକେ ଖୁସି ଲାଗିବ ଆଉ

ଆଚ୍ଛା ଠିକ୍ ଅଛି ହଁ ସେଇଥିପାଇଁ ତ କହିଲି ମୁଁ କହିଲି ଆଉ ଯେତିକି ଘର ଅଛି ତାକୁ ତିନି ଚାରି ବଖରା ତାକୁ ଟିକେ ୱାୟାରିିଂ କରିସାରିଲା ପରେ କନସେସନ୍ କଲେ ଆମକୁ ଟିକେ ଭଲ ହେବ ଆଚ୍ଛା ଠିକ୍ ଅଛି ହଉ ରହୁଛି